ଆଗକାଳରେ ଲୋକମାନେ ଚୁଲିରେ ରୋଷେଇ କରିକି ଖାଦ୍ୟ ପ୍ରସ୍ତୁତ କରୁଥିଲେ କିନ୍ତୁ ବର୍ତ୍ତମାନ କିଛି ବର୍ଷ ହେବ ଲୋକମାନଙ୍କ ପାଖରେ ଗ୍ୟାସ୍ର ଗ୍ୟାସ୍ ଉପଲବ୍ଧ ହୋଇପାରିଛି ଏବଂ ଲୋକମାନଙ୍କ ଜୀବନ ବହୁତ ସହଜ ସରଳ ହୋଇସାରିଛି ଗ୍ୟାସ୍ ଗ୍ୟାସ୍ ଦ୍ୱାରା ଦଶ ଘଣ୍ଟାର କାମ ଦଶ ମିନିଟ୍ରେ ହୋଇପାରୁଛି ଏବଂ ଏହାର ବ୍ୟବହାର ମଧ୍ୟ ଅତି ସରଳ ଅତି ସୁବିଧା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଇଏ ସମସ୍ତଙ୍କ ପାଖରେ ମଧ୍ୟ ପହଞ୍ଚି ପାରୁଛି ଏବଂ ଗ୍ୟାସ୍ ବ୍ୟବହାର କରିବାପାଇଁ ଅନେକ ନିୟମାବଳୀ ମଧ୍ୟ ରହିଛି ସେଥିମଧ୍ୟରୁ ଗୋଟେ ହେଉଛି ଯେ ଗ୍ୟାସ୍ ସିଲିଣ୍ଡର୍ ଉପରେ ଲାଗିଥିବା ରେଗୁଲେଟର୍ ଏହାର ଯାଞ୍ଚ କରିବା ବ୍ୟବହାର ପୂର୍ବରୁ ପ୍ରଥମେ ତାକୁ ଯାଞ୍ଚ କରିବା ଆବଶ୍ୟକ କାରଣ କାରଣ ଗ୍ୟାସ୍ ଯେତିକି ଲୋକଙ୍କୁ ସୁବିଧା ସହଜ ପ୍ରଦାନ କରିଥାଏ ସେତିକି ମଧ୍ୟ କ୍ଷତି କରିପାରେ କାରଣ ଏହା ଭିତରେ ପ୍ରାକୃତିକ ଗ୍ୟାସ୍ ତରଳ ଭାବେ ରହିଅଛି ଏଵଂ ପ୍ରାକୃତିକ ଗ୍ୟାସ୍ ବହୁତ ବିପଦ ଜନକ ଅଟେ ଏହାକୁ ଅତି ପ୍ରେସର୍ ଦେଇ ଟାଙ୍କି ମଧ୍ୟରେ ଭର୍ତ୍ତି କରାଯାଇଛି ଏବଂ ରେଗୁଲେଟର୍ ଯଦି ରେଗୁଲେଟର୍ ମଧ୍ୟରୁ ଗ୍ୟାସ ଲିକ୍ କରୁଥାଏ କିମ୍ବା କୌଣସି ବାଟଦେଇ ବାହାରୁଥାଏ ତାକୁ ସଙ୍ଗେସଙ୍ଗେ ନିକଟସ୍ଥ ଗ୍ୟାସ୍ଡୁୋେ ଅଫିସକୁ ଯାଇ ତାକୁ ଚେ ବଦଳା଼ଇ ଦେବା ଆବଶ୍ୟକ ଏବଂ ଗ୍ୟାସ୍ ରେଗୁଲେଟର୍ ସଙ୍ଗେସଙ୍ଗେ ଟାଙ୍କିକୁ ମଧ୍ୟ ତଦାରଖ କରିବା ଉଚିତ କାରଣ ଟାଙ୍କି ହଠାତ ଝାଳେଇପାରେ ଛୋଟଛୋଟ ପାଣିବିନ୍ଦୁ ଟାଙ୍କି ଚାରିପଟେ ଲାଗିଥାଇପାରେ କାରଣ ଏହା ଏକ ଏହା ଗ୍ୟାସ୍ ଖରାପ ପ୍ରତି ଗୋଟିଏ ସଙ୍କେତ ଏବଂ ତା ସହିତ ପ୍ରତିଦିନ ରୋଷେଇ ପୂର୍ବରୁ ଏବଂ ଶୋଇଲାପରେ ଗ୍ୟାସ୍ ରେଗୁଲେଟର୍କୁ ମାନେ ଚାବି ବନ୍ଦ କରିବା ଦରକାର ତା ସହିତ ଗ୍ୟାସ୍ ଚାବିକୁ ମଧ୍ୟ ବନ୍ଦ କରିବା ଦରକାର ଏବଂ ଏଥିସହିତ ତା ଗ୍ୟାସ୍ରେ ଲାଗିଥିବା ଯେଉଁ ଟାଙ୍କିକୁ ଚୁଲାରେ ସଂଯୋଗ କରୁଥିବା ମଧ୍ୟରେ ଯେଉଁ ପାଇପ୍ଟା ଅଛି ସେ ପାଇପ୍କୁ ମଧ୍ୟ ଭଲଭାବେ ଚେକ୍ କରିବା ଦରକାର ତଦାରଖ କରିବା ଦରକାର କାରଣ ପାଇପ୍କୁ ଯଦି ମୂଷା କି କୌଣସି ଅନ୍ୟ ଜନ୍ତୁ ଦ୍ୱାରା କିଛି କଣା ହୋଇଯାଇଥାଏ ତ ସେଇଠି ତ ସେଇଠି ଗ୍ୟାସ୍ ଲିକ୍ କରିବାର ଚାନ୍ସ୍ ରହିଥାଏ ଏବଂ ଗ୍ୟାସ୍ ଲିକ୍ କରିବା ଦ୍ୱାରା ଯେକୌଣସି ସମୟରେ ବି କୌଣସି ଯଦି ବୈଦ୍ୟୁତିଙ୍କ ସାମଗ୍ରୀକୁ ଆପଣ ଛୁଅନ୍ତି ତେବେ ଗ୍ୟାସ୍ ହଠାତ୍ ବିସ୍ପୋରଣ ହେବାର ଚାନ୍ସ୍ ଥାଏ ସେଥିପାଇଁ ଗ୍ୟାସ୍କୁ ସବୁବେଳେ ଶୋଇଲା ପୂର୍ବରୁ ଗ୍ୟାସ୍ ଚାବି ଓ ରେଗୁଲେଟର୍କୁ ସବୁବେଳେ ବନ୍ଦ କରିବା ଦରକାର ଏବଂ ଅନ୍ୟଥା ଗ୍ୟାସ୍କୁ ନଷ୍ଟ ନକରିବା ଦରକାର କାରଣ ଗ୍ୟାସ୍ ହେଉଛି କିଛିଦିନ ପୂର୍ବେ ଗଛମାନଙ୍କ ଅବଶେଷରୁ ପ୍ରାକୃତିକ ଗ୍ୟାସ୍ ଉତ୍ପର୍ଣ୍ଣ ହେଉଛି ଏବଂ ଏହା ମାତ୍ର ସୀମିତ ଏହାକୁ ନଷ୍ଟ କଲେ କିଛିଦିନ ମଧ୍ୟରେ ଆମମାନଙ୍କ ପାଖରୁ ମଧ୍ୟ ଚାଲିଯିବ ଏବଂ ଗ୍ୟାସ୍କୁ ଠିକ୍ ଭାବରେ ତଦାରଖ କରିବା ଗ୍ୟାସ୍କୁ ଯେତିକି ଆବଶ୍ୟକ ସେତିକି ସମୟ ପାଇଁ ବ୍ୟବହାର କରିବା ଏବଂ ଯେତେବେଳେ ଲାଗିଲା କି ଗ୍ୟାସ୍ ଲିକ୍ କରିସାରିଛି ଏବଂ ଘର ସାରା ଗ୍ୟାସ୍ର ବାସ୍ନା ଖେଳି ଯାଇଛି ତ ସେତେବେଳେ ଭୟଭୀତ ନହୋଇ ସୁର ଦମ୍ଭ ସହକାରେ ବୈଦୁତିକ ସାମଗ୍ରୀକୁ ହାତ ଲଗାଇବା ନାହିଁ ଏବଂ ଘରର ସମସ୍ତ ଝରକା କବାଟ ସମସ୍ତ ଖୋଲିଦେବା ରୋଷେଇ ଘରର ଯାହାଫଳରେ ଗ୍ୟାସ ଧୀରେ ଧୀରେ ଘର ମଧ୍ୟରୁ ବାୟୁ ମଣ୍ଡଳକୁ ଚାଲିଯିବ ଏବଂ ବାୟୁରେ ମିଶିଯିବ